ପାଠ ମଣିଷ ପାଇଁ ଜରୁରୀ ଅଟେ ଏ ପାଠକ୍ରମ କାର୍ଯ୍ୟ କଲାବେଳେ ଅତିରିକ୍ତ ପାଠ୍ୟକ୍ରମ ବି ରହିଛି ଯେମିତିକି ବିଭିନ୍ନପ୍ରକାର ପ୍ରତିଯୋଗିତା ସ୍କୁଲ୍ରେ ପାଠ ପଢ଼ିବା ବେଳେ ଆମେ ପଦ୍ୟାଂଶ ପ୍ରତିଯୋଗିତା ଶବ୍ଦ ପ୍ରତିଯୋଗିତା ଏହାପରେ ଖେଳ ପ୍ରତିଯୋଗିତା ଖେଳ ଭିତରେ ଫୁଟବଲ କ୍ରିକେଟ୍ ବାସ୍କେଟ୍ ବଲ୍ ଦୌଡ଼ ପ୍ରତିଯୋଗିତା ଲୁଡ଼ୁ ଲୁଚକାଳି ଲମ୍ବ ଡିଆଁ ଇତ୍ୟାଦି ଭାଗ ନେଇଥିବା ପିଲାମାନଙ୍କ ମଧ୍ୟରୁ ଯିଏ ପ୍ରଥମ ହୁଏ ତାକୁ ପୁରଷ୍କାର ଦିଆଯାଏ ପୁରଷ୍କାର ଏଥିପାଇଁ ଦିଆଯାଏ ଯେ ତାର ମନକୁ ସୁଦୃଢ଼ କରିପାରିବ ମୁଁ ହାଇସ୍କୁଲ୍ ପଢ଼ିଲାବେଳେ ମୁଁ ପ୍ରାୟ କ୍ରିକେଟ୍ରେ ଭାଗ ନେଇଛି ଆଉ ସେଥିପାଇଁ ମୁଁ ବହୁତ ବ୍ୟାଟିଂ କରିଥାଏ ବୋଲିଙ୍ଗ୍ ବି କରିଥାଏ